ବର୍ତ୍ତମାନ ଯୁଗରେ ଟେକ୍ନୋ ଟେକ୍ନୋଲୋଜି ଦ୍ୱାରା ବିଭିନ୍ନପ୍ରକାର ସୁବିଧାର ସୁଯୋଗ ପାଇଥାଉ ମୁଖ୍ୟତଃ ଯେଉଁ ସ୍ଟୁଡେଣ୍ଟ ମାନେ ଅଛନ୍ତି ଈ ଲର୍ନିଂଗ ଦ୍ୱାରା ବହୁତ ଲାଭଜନକ ସୁବିଧା ପାଉଛନ୍ତି ଏବଂ ଶିକ୍ଷାର ଯେଉଁ ଆକ୍ସେସ୍ ଅଛି ତା' ଦ୍ୱାରା ମଧ୍ୟ ବିଭିନ୍ନପ୍ରକାର ସୁବିଧା ସୁଯୋଗ ପାଉଛେ ୟୁଟ୍ୟୁବ୍ ଯେଉଁଟା ଟିଉଟର୍ ସବୁ ଅଛି ଏସବୁ ମଧ୍ୟ ଆମେ ବିଭିନ୍ନପ୍ରକାର ଗେମିଙ୍ଗ୍ ଖେଳୁଛୁ ମନୋରଞ୍ଜନ ପାଇଁ ବୋଲିକି ବିଭିନ୍ନପ୍ରକାର ଜିନିଷ ଦେଇକି ଶିକ୍ଷାକୁ ଆମେ ବଢ଼ାଇ ପାରୁଛୁ